ସମୟ ସାଙ୍ଗରେ ଟେକ୍ନୋଲୋଜି ବଢ଼ି ଚାଲିଛି ଏବଂ ଘରେ ବସି ଆମେ ଟିକିଏ ସମସ୍ତ କାମ କରିପାରୁଛେ ଯେପରିକି ଟିକେଟ୍ ବୁକିଂ ଆମେ ଘରୁ ପଇସାଟା ଟ୍ରାନ୍ସଫର୍ କରିଦେଲେ ଟିକେଟ୍ ବୁକିଂ କରିଦେଲେ ଯେ ତୀର୍ଥ ବୁଲିବା ପାଇଁ ଯିବୁ ତ ଆମେ ଟିକେଟ୍ କରିଦେଉଛେ ମୋବାଇଲ୍ରେ ହିଁ ଇଣ୍ଟର୍ନେଟ୍ରେ ହିଁ ଏହି ଆମେ ଏବଂ ବାହାର ଦେଶକୁ ଗଲୁ ବୁଲିବା ପାଇଁ ସେଇଟା ବି ମଧ୍ୟ ଇଣ୍ଟର୍ନେଟ୍ ଦ୍ୱାରା ହୋଇପାରୁଛି ଏହି ଆମକୁ ସମୟ ନଷ୍ଟ ନକରି ଏପରି ହିଁ କରିବାକୁ ମୋବାଇଲ୍ରେ ହିଁ କରିପାରୁଛୁ ଏବଂ ଏବଂ ସମୟ ନଷ୍ଟ ହେଉନି ସେହି ସମୟରେ ଅଲଗା କିଛି କାମ ବି ମଧ୍ୟ କରିପାରୁଛୁ ହୋଟେଲ୍ ହୋଟେଲ୍ ବୁକିଂ ଆମେ କିଛି ଫଙ୍କ୍ସନ୍ ହେରିକା ରଖିଲେ ମଧ୍ୟ ଆମକୁ ସେଠି ଯାଇକରି ଟିକେଟ୍ ବୁକିଂ କରିତେ ହେଉନି ଆମେ ଇଣ୍ଟର୍ନେଟ୍ ଦ୍ୱାରା ଘରେ ବସି ବସୁ ହଷ୍ଟେଲ୍ ବୁକିଂ କରିଦେଉଛେ ଏହି ଏବଂ ଆମେ ଯେଉଁ ବୁକିଂ କରିଲା ପରେ ଆମେ ଯେତିକି ଟାଇମ୍ରେ କରିଥିବୁ ସେତିକି ଟାଇମ୍ ଯାଇକରି ଏବଂ ଏନ୍ଜିଓ ନେଇ ଆସିପାରୁଛୁ କେବଳ ଇଣ୍ଟର୍ନେଟ୍ ଥିବା ଦ୍ୱାରା ଏତିକି ସୁବିଧା ସୁଯୋଗ ମିଳିଥାଏ ତ ଟ୍ରେନ୍ କେଉଁଠି ଯାଉଛି ଏବଂ ଅନ୍ଲାଇନ୍ରେ ଜାଣିପାରୁଛେ ଯେ କେଉଁଠି ଟ୍ରେନ୍ ପହଞ୍ଚିଛି ଆମକୁ ଯିବା ପାଇଁ କେତେ ସମୟ ଲାଗିବ ଓ ସେ ମଧ୍ୟ ଇଣ୍ଟର୍ନେଟ୍ରେ ଜାଣି ହେଉଛି ଯେ ଏହି ଟ୍ରେନ୍ଟା ଏହି ଷ୍ଟେସନ୍ରେ ପହଞ୍ଚିଛି ଏହି ଷ୍ଟେସନ୍ରେ ଏତିକି ଟାଇମ୍ରେ ଛାଡ଼ିବ ଆମେ ସେଇଟା ମଧ୍ୟ ଇଣ୍ଟର୍ନେଟ୍ ଦ୍ୱାରା ଜାଣିପାରୁଛେ ଫଳରେ ଆମକୁ ବହୁତ ସୁବିଧା ଏବଂ ସୁଯୋଗ ମିଳୁଛି ଯେହେତୁ ଆମର ଟାଇମ୍ ନ ଖର୍ଚ୍ଚ କରି ମଧ୍ୟ ସବୁ ଜିନିଷ ଆମେ ଜାଣିପାରୁଛେ ଠିକ୍ କେଉଁଠି କିପାଇଁ ଯାଇଛି ସେ ଟ୍ରେନ୍ କେତେବେଳେ ଛାଡ଼ିବ କି ଖରାପ ହୋଇଯାଇଛି ସେଇଟା ବି ମଧ୍ୟ ଆମେ ଇଣ୍ଟର୍ନେଟ୍ ଦ୍ୱାରା ଜାଣିପାରୁଛେ